ମୁଁ ଆମ ଘର ପାଖରେ ଗୋଟେ ସାଙ୍ଗ ଆମେ ଦିନେ ଖେଳିବାକୁ ଯାଇଥିଲୁ ସେ ଖେଳିବା ସମୟରେ ତାକୁ ଗୋଟେ ସାପ ବିଷାକ୍ତ ସାପଟି କାମୁଡ଼ି ଗଲା ସାପଟିଏ କାମୁଡ଼ିବାରୁ ସେ ମୁଣ୍ଡ ବୁଲାଇ ପଡ଼ିଗଲା ମୁଁ ସେ ମୋତେ ପଡ଼ିଯିବାରୁ ସେ ମୋତେ ଏତିକି କହିଲା କି ମୋତେ ଗୋଟେ ବିଷାକ୍ତ ସାପ କାମୁଡ଼ି ଦେଇଛି ସେଇଠୁ ମୁଁ ସଙ୍ଗେ ସଙ୍ଗେ ଗୋଟେ ସେକେଣ୍ଡ ବି ନଷ୍ଟ ନ କରି ଶହେ ଆଠକୁ କଲ୍ କରିକି କଲ୍ କରିକି କଲ୍ କରିକି ଡକେଇଲି ଶହେ ଆଠକେ ଟିକେ ବିଳମ୍ବ ହେବାରୁ ମୁଁ ଗୋଟେ ପ୍ରାଇଭେଟ୍ ଗାଡ଼ି ଗାଡ଼ି ବାଲାକୁ କଲ୍ କରି ତାକୁ କଟକ ମେଡ଼ିକାଲରେ ଆଡ଼ମିଟ୍ କରିଦେଲି ଡକ୍ଟର ସାଙ୍ଗେ ସାଙ୍ଗେ ତାକୁ ଦେଖିବାରୁ କହିଲେ କି ବିଷଟା ଜଲ ଦେହରେ ଚଢ଼ିଯାଇଛି କି ଆଉ ପାଞ୍ଚ ସେକେଣ୍ଡ କି ଦୁଇ ସେକେଣ୍ଡ ଭିତରେ ନ ଆସିଥିଲେ ପେସେଣ୍ଟର ପେସେଣ୍ଟ ସେ ସେନ୍ସରେ ରହିନଥାନ୍ତା ତେଣୁ ମୁଁ କିଛି କିଛି ସେକେଣ୍ଡକୁ ନଷ୍ଟ ନକରି ମୁଁ ସଙ୍ଗେ ସଙ୍ଗେ ତାକୁ ମେଡ଼ିକାଲ ନେଇ ନେଇଯିବା ପରେ ତାପରେ ମୁଁ ତାଙ୍କ ଘରଲୋକ ଆମ ଘରଲୋକ ସାଙ୍ଗସାଥିମାନଙ୍କୁ ଜଣାଇଲି ଏବଂ ତାପରେ ସେ ମୁଁ କିଛି ନିଷ୍ପତ୍ତି ସେ ସେ ସେଦିନର କଥା କିଛି ମୋର ଆଜି ବି ସ୍ମୃତିଟା ଆଜି ବି ମନେ ପଡ଼େ ଏବଂ ସେଇ ସ୍ମୃତ୍ତି ମନେ ପଡ଼ିଲେ ମୋତେ ବହୁତ ଖୁସି ଲାଗେ